ମୋ' ଜୀବନରେ ମୁଁ ମୋ' ପରିବାର ଲୋକଙ୍କୁ ଅଧିକ ଗୁରୁତ୍ଵ ଦେଇଥାଏ ତା'ସହିତ କେମିତି ମୋର ଆର୍ଥିକ ପରିସ୍ଥିତି ସୁଦୃଢ଼ କରିପାରିବି ଏବଂ ମୋ' ପରିବାରର ଖୁସି ପାଇଁ କିଛି ଅର୍ଥ ସେଭ୍ କରିବା ସହିତ ତାଙ୍କୁ କିଛି ଖୁସି ମଧ୍ୟ ପ୍ରଦାନ କରିପାରିବି ଏହିସବୁ ହିଁ ମୋ' ଜୀବନରେ ମୁଁ ଗୁରୁତ୍ଵ ଦେଇଥାଏ